ଆଜ୍ଞା ରକିଶନ୍ ହୋଟେଲ୍ରୁ କହୁଥିଲେ କି

ଆଜ୍ଞା ମୁଇଁ ଫୁଡ଼୍ ଗୋଟେ ଅର୍ଡ଼ର୍ କରିଥିଲି ମୁଇଁ ଗାଧୁବାକତ୍ରାରୁ ଡମରୁଧର୍ ହରିଜନ୍ କହୁଚେ ଫୁଡ଼୍ ଗୋଟେ ଅର୍ଡ଼ର୍ କରିଥିଲି ଫୁଡ଼୍ ମାନେ ଖାଦ୍ୟ ବିରିୟାନୀ ଗୋଟେ ଅର୍ଡ଼ର୍ କରିଥିଲି ଆଜ୍ଞା ବିରିୟାନୀ ଏକରେ ତ ଲେଟ୍ରେ ଆଇଲା ଯେତ୍କି ସମୟ ଦେବା କଥା ଯେତ୍କି ସମୟ ଦେଖାଇଥିଲା ତାରୁ ଆରି ଦଶ ପନ୍ଦର ମିନିଟ୍ ଲେଟ୍ରେ ଆଇଲା ତାର୍ ପରେ ବିରିୟାନୀ ଭଲ ନଥିଲା ଆମର ସେ ଡେଲିଭରି ବଏକୁ ପଚାରିଲକୁ ବର୍ଷା ହେଉଥିଲା ଆଜ୍ଞା ବଲୁଛି ଠିକ୍ ଅଛି ଲେଟ୍ରେ ତ ଆଇଲା ଆଇଲା ସେ ବିରିୟାନ ବି ଭଲ ନଥିଲା ପୁରା ବାସ୍ନା ତାର' କଦର୍ଯ୍ୟ ବାସ୍ନା ଦେଉଥିଲା ଖୋଲୁ ଖୋଲିବା ମାତ୍ରେ ହିଁ ବାସ୍ନା ଆଇଲା ଯେମିତି ଗୋଟେ ଖାଦ୍ୟ ପାଚି ପଚିଯାଇଥିଲେ ବାସ୍ନା ଦେବ କି ନାଇଁ ସେମିତି ଏକା ବାସ୍ନା ଦେଉଥିଲା ହଁ ମୁଁ ସବୁବେଳେ ଅର୍ଡ଼ର୍ କରେ ତୁମର ଏଇଠିରୁ ହୋଟେଲ୍ରୁ ଭଲ ଖାଦ୍ୟ ଥାଏ ବୋଲିକରି ଆର୍ ଲାଷ୍ଟ୍କୁ ଧକା ଦେଲା ଭଳିଆ ହୋଇଗଲା ଆଜ୍ଞା

ଆଜ୍ଞା ଏଇଟା ତୁମର ଫାଷ୍ଟ୍ ଟାଇମ୍ କି ଲାଷ୍ଟ ଟାଇମ୍ ସେଟା ସେ ସେଟା କଥାଟା ନାଇଁ ଯେ କିନ୍ତୁ ମୋର ପାଇଁ ଏକରେ ତ ଲେଟ୍ରେ ଆଇଲା ତାର ପରେ ଖାଦ୍ୟ ଭଲ ଆଇଲାନି ନାହିଁ ମୁଁ ମୁଇଁ ଚାହୁଁଚି ଯେ ମୁଇ ଫୋନ୍ କରିଥିବାର କାରଣ ହେଉଛି ଯେ ମୋର ଯେତିକି ପଇସା ଦେଇକି ଅର୍ଡ଼ର୍ କରିଥିଲି ମୋତେ ରିଟର୍ଣ୍ଣ କରନ୍ତୁ ଆଜ୍ଞା ନାଇଁ ନାଇଁ ଆଗ୍ରେ ପୁରା କ୍ୟାସ୍ କ୍ୟାସ୍ ଦେଇଥିଲି ମୁଁ ଡେଲିଭରି ଡେଲିଭରି ବଏକୁ ଦେଇଥିଲି ଆଜ୍ଞା ସେ ଦେଲା ମାତ୍ର ହିଁ ପଳେଇଲା କି ନାଇ ଦେଲା ମାତ୍ରେ ଧରିକରି ପଳେଇଲା କେତେ ଆଉ ତାକୁ କହିବାକୁ ସମୟ ମିଳିଲା ନାହିଁ ମତେ ଯାଇକି ଘରେ ଖୋଲିଲା ବେଳକୁ ବାସ୍ନା ଦଉଚି ପଚିଯାଇଥିଲା ଖାଦ୍ୟ ଖାଦ୍ୟ ଭଲ ନଥିଲା ଆଜ୍ଞା ମୋତେ ଦୟାକରି ଟିକେ ମୋର ଦେଇଥିବା ସେ ପଇସାଟା ରିଟର୍ଣ୍ଣ କରନ୍ତୁ ତିନିଶହ ନବେ ଟଙ୍କା ଏଟା ଆଜ୍ଞା ଗୋଟେ ବିରିୟାନୀ ଅର୍ଡ଼ର କରିଥିଲି ଦମ୍ ବିରିୟାନୀ ତିନି ଶହ ନବେ ଟଙ୍କା ଦେଇ ଅର୍ଡର କରିଥିଲି ମୋର ପଇସା ମୋତେ ରିଟର୍ନ କରନ୍ତୁ ଆଜ୍ଞା ହଉ ଆଜ୍ଞା ଠିକ୍ ଅଛି ଧନ୍ୟବାଦ ଆଜ୍ଞା ହେଁ